ମୋତେ ବହି ପଢ଼ିବାକୁ ବହୁତ ଭଲ ଲାଗେ ବହି ଗୋଟେ ଦେଲେ ମୋତେ ସାଧାରଣତଃ ମୁଁ ତାକୁ ଘଣ୍ଟେ ଦେଢ଼ଘଣ୍ଟା ଭିତରେ ଶେଷ କରିଦିଏ ବହି ଆଧୁନିକ ନାଟକ ଗଳ୍ପ ଉପନ୍ୟାସ କବିତା ଏସବୁ ପଢ଼ିବାକୁ ମୋତେ ବହୁତ ଭଲ ଲାଗେ ମୁଁ ମଧ୍ୟ ପାଖରେ ଥିବା ଲାଇବ୍ରେରୀ କୁ ଯାଏ ମାସିକ ସାପ୍ତାହିକ ସେଥିରେ ସେମାନେ କିଛି ପଇସା ନିଅନ୍ତିନି କିନ୍ତୁ ମୋତେ ବହି ପଢ଼ିକି ଶେଷେ ଫେରସ୍ତ କରିବାକୁ ପଡ଼ିଥାଏ ଆଉ ବହି ବହୁତ ଲାଭଦାୟକ ଉପଦାୟକ ତଥ୍ୟମାନ ମୋତେ ମିଳିଥାଏ ବହି ସହିତ ମୁଁ ଏତେ ଓତପ୍ରୋତଃ ଭାବେ ଜଡ଼ିତ ହୁଏ ଯେ କୌଣସି ଲୋକ ମୋତେ କିଛି ପଚାରିଲେ ମୁଁ ଉତ୍ତର ମଧ୍ୟ ଦେଇ ପାରେ ନାହିଁ ତେଣୁ ବହି ମୋତେ ବହୁତ ଭଲ ଲାଗେ